ଭାରତୀୟର ଶିକ୍ଷା ମନ୍ତ୍ରୀ ଆମ ଭାରତରେ ଭଲ ଶିକ୍ଷାର ବ୍ୟବସ୍ଥା କଲାଣି ସବୁ ଗାଁ ଗହଲିରେ ଭଲ ଭାବରେ ସ୍କୁଲ୍ ଖୋଲିଦେଲା ଲୋକମାନଙ୍କର ପାଠ ପଢ଼ିବା ପାଇଁ ବହୁତ ସୁବିଧା ହୋଇଗଲାନି ଆଜିକାଲି ସବୁ ଆଦିବାସୀ ଗାଁରେ ବି ଶିକ୍ଷାର ବ୍ୟବସ୍ଥା କଲାନି ଆଦିବାସୀମାନେ ବି ଶିକ୍ଷାର ବ୍ୟବସ୍ଥା ଯୋଗୁଁ ଭଲ ଭାବରେ ଶିକ୍ଷାଦାନ ଶିଖିଲେ ଓ ସେମାନଙ୍କୁ କିଏ ଆଜିକାଲି ଶିଖା ଯୋଗୁଁ ଟକାଇବି ପାରୁନି ସବୁ ବୁଦ୍ଧିମାନ ହୋଇଗଲାନି ତେନୁ ଆମର ଶିକ୍ଷା ମନ୍ତ୍ରୀକୁ ମାନିବାକୁ ପଡ଼ିବ ଆମ ଗାଁ ଗହଳି ଆଦିବାସୀ ଏରିଆ ସବୁ ଜାଗାରେ ଶିକ୍ଷାର କେନ୍ଦ୍ର ଖୋଲା ତେନୁ ଆମେମାନେ ଶିକ୍ଷାମନ୍ତ୍ରୀ ପାଇ ବହୁତ ଖୁସି ଶିକ୍ଷାର ବ୍ୟବସ୍ଥା ଯୋଗୁଁ ଶିକ୍ଷାର ବ୍ୟବସ୍ଥା ଯୋଗୁଁ ଆଜିକାଲି ଲୋକମାନେ ବହୁତ ଶିକ୍ଷାର ଦାନ ଯୋଗୁଁ ଆଜିକାଲି ଲୋକମାନେ ବହୁତ ଶିକ୍ଷା ହେଲାନି ଶିକ୍ଷା ଯୋଗୁଁ ଗାଁ ଗହଲିର ଲୋକମାନେ ବେଶୀ ବୁଦ୍ଧିମାନ ହେଇଗଲାନି ିଯିଏ ବି ସେମାନଙ୍କୁ ଠକାଇ ପାରୁନି କିମ୍ବା କୌଣସି ଜିନିଷ ବି ଠକାଇ ନେଇ ପାରୁନି ସବୁ ଜାଗାରେ ଶିକ୍ଷା ଯୋଗୁଁ ଇସ୍କୁଲ୍ କଲେଜ୍ ଓ ସବୁ ଯୋଗୁଁ ଲୋକମାନେ ଭଲ ଭାବରେ ଶିକ୍ଷାଦାନ ବି ଶିଖିଗଲା ତେନୁ ଗାଁ ଗହଲିର ଲୋକମାନେ ବି ଶିକ୍ଷା ଯୋଗୁ ଓ କାମ କରିବା ପାଇଁ ତାଙ୍କର କୌଣସି ଅସୁବିଧା ହେଉନି ଗାଁରେ ଶିକ୍ଷା ଯୋଗୁଁ ଲୋକମାନେ ଦୋକାନ ଖୋଲିକି ବି ବସି ପଡ଼ିଲେ ଓ ଦୋକାନ ଯୋଗୁଁ ଗାଁର ଲୋକମାନେ ଖାଇବା ପିଇବାର ବି ସୁବିଧା ହୋଇଗଲାନି